ହ୍ୟାଲୋ ବାପା ନମସ୍କାର ଏ ଅଛି ରୁମ୍ରେ ହଁ ଚାଲିଛି ଆଉ ହଁ ସେଟା ମୁଁ ଫୋନ୍ କରିକି କହିଥିଲି ମାମାକୁ ଯେ ଆଉ ସେ କିଟ୍ରେ ଭାବିଥିଲି ଏମ୍ବିଏଟା କରିବି ଏ ବର୍ଷ ବୋଲି ଆଉ ତାଙ୍କ ସାଙ୍ଗରେ ଯାଇକି କଥାବାର୍ତ୍ତା ହେରିକା ହୋଇଛି ସେ ସବୁ କଥା ମୋତେ ବୁଝାଇଲେ ଆଉ କହିଲେ ଆଉ ଏମ୍ ବି ଏ କରିବି ଆଉ ସେ କହିଲେ ତୁମେ ଗୋଟେ କାମ କର ଘରେ କଥା ହୋଇକି ଲୋକଙ୍କୁ ଧରିକି ଆସ ଏଠିକି ସେ ସେଇକଥା କହିଲେ ଆସିକି ନିଜେ କଥା ବର୍ତ୍ତା ହୋଇକି ଯିବାକୁ କହିଛନ୍ତି ଆଉ ଖର୍ଚ୍ଚ ତ ସେ କହିଛନ୍ତି ପାଞ୍ଚରୁ ଛଅ ଲକ୍ଷ ଲାଗିବ ବୋଧେ ସେ ତିନି ବର୍ଷ ତିନି ବର୍ଷ ସେ କହୁଛନ୍ତି ପଢିବା ପାଇଁ ଆଉ ପଢ଼ି ଦେଲେ ତା'ପରେ ଆଗକୁ ବି ଚାହିଁଲେ କିଛି କ'ଣ ଏମ୍ ବି ଏ ପଢ଼ିଛୁ କେଉଁଠି ଚାହିଁଲେ ଜବ୍ କରି ପାରିବୁ ବାହାରେ ବି ହଁ ଲୋନ୍ ହେଲା ଆଉ କେଉଁଠୁ ଲୋନ୍ ଫୋନ୍ ମିଳିବନି ଆମର ଯଦି ଲୋନ୍ ହଁ ସୋସାଇଟିରୁ ଯଦି ଚାରି ପାଞ୍ଚ ଲକ୍ଷ ବି ହୋଇଯାଆନ୍ତା ଆମକୁ ବେଶୀ ଲାଗନ୍ତାନି ଚାରି ପାଞ୍ଚ ହଜାର ଲେଖାଏଁ ସୁଝିଲେ ତିନି ଚାରି ବର୍ଷରେ ଆମର କ୍ଲିୟର୍ ହୋଇଯାଆନ୍ତା ତା ଭିତରେ ପଢ଼ାଟା କ୍ଲିୟର୍ ହୋଇଗଲେ ଯାଇକି କେଉଁଠି ଗୋଟେ କ'ଣ ରହିଗଲେ କ'ଣ ଗୋଟେ କରନ୍ତି ଆଉ କିନ୍ତୁ ସେ ହଁ ସେଇଟାତ ଆଗ ପୁଣି ଆଣିକି ପଢ଼ିବାର ଅଛି ନା ପଢି ସରିଲା ପରେ

ତା'ପରେ ଆସି କଲେଜ୍ ହଁ ସେ କହୁଛନ୍ତି ଘ ସେ କହୁଛନ୍ତି ଘରେ ଗଡିଆନ୍ଙ୍କୁ ଧରିକି ଆସ ଆମେ ଏଇଠି କଥାବାର୍ତ୍ତା ହେବୁ ତାଙ୍କୁ ଆମେ କହିବୁ ତମେ ଏଠି ପଢ଼ିବ ଭଲ ମାର୍କ୍ ରଖିବ ଭଲ ଚାକିରୀ କରିବ ଏମିତି ସବୁ କହୁଛନ୍ତି ଆଉ ସେ କହୁଛନ୍ତି କରିଦିଅ ପଢି ଦେଲେ ବି ତିନି ବର୍ଷ ଭଲ ଜଲ୍ଦି ଜଲ୍ଦି ସରିଗଲେ ଯାଇକି କେଉଁଠି ଗୋଟେ ଏନ୍ଗେଜ୍ ହୋଇଯିବ ସେଇକଥା ସେ କହୁଛନ୍ତି ଆଉ

ସେ ସେଠୁ ଆଣିଲେ କ'ଣ ସେ ଦେବେନିକି ପାଞ୍ଚ ହଜାର ଲେଖାଏଁ ଦେବେନି କି ଏକା ଥରକେ ଆମେ ତ ଆମେ ତ ମାସକୁ ମାସ ସୁଝିବା ନା

ସେୟା କରିବା ନହେଲେ ରଖା ରଖି କରିକି ଆଣିବା ପଢା ସରିଲା ପରେ ପଢା ସରିଲା ଭିତରେ ଆମେ ଦେଇଦେଇଥିବା ତା'ପରେ ଦେଖିକି କ'ଣ ଗୋଟେ କରିବା ଆଉ ହଁ ପଢ଼ିବି ନାଇଁ ପଢ଼ିବି ଆଉ ତିନି ବର୍ଷ ତିନି ବର୍ଷ ତ ଏବେ ସରିଯିବ କିଛି ନାହିଁ ସରିଗଲା ପରେ ସେ ବି ଗ୍ୟାରେଣ୍ଟି ଦେଇଛନ୍ତି ନା ଆମକୁ ଆମକୁ ଜବ୍ କରେଇକି ଦେଖାଇବେ ବୋଲି ହଁ କ୍ୟାମ୍ପସ୍ରେ କହିଛନ୍ତି ପଢ଼ି ସରିଲା ପରେ କ୍ୟାମ୍ପସ୍ରେ ତୁମକୁ ଆମେ କମ୍ପାନୀ ସିଲେକ୍ଟ୍ କରିକି ଛାଡ଼ିବୁ

ହଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଲେ ଦୁଇ ତିନି ଥର ବାରମ୍ବାର ଗଲା ମାନେ ସେ ଯାହାହେଲେ ଟିକିଏ କମେଇବେ ଆଉ ଆଉ ତାଙ୍କୁ କହିବାକୁ ପଡ଼ିବ ଟିକିଏ ୟାଡୁ ସିଆଡ଼ୁ ହଁ ତାଙ୍କୁ ଟିକିଏ କହିଲେ ସେ ଟିକିଏ କମି ହଁ ତାଙ୍କୁ ପଚାରିକି ବୁଝିବା ଆମେ ସେ ଯଦି କହିବେ ନାଇଁ ହୋଇପାରିବ ତା'ହେଲେ ସେଗୁଡ଼ା କରିକି ଆମର ବି କମେଇ ଦେଲେ ବି ହେବ

ହଁ ସେଟା ବୁଝିବା ତା'ପରେ ହଁ

ନାଇଁ ନାଇଁ ପଢ଼ିବି ତ ଆଉ ପଢ଼ିବି ଯେମିତି ଯାହା କରିକି ପଢ଼ିବି ହଁ ରହିକି ପଢ଼ିବି ତିନି ବର୍ଷ ତ ଏବେ ସରିଯିବା ଆଉ ଖାଇକି ଶୋଇଛନ୍ତି ଆଉ ଦିପହର ଏବେ କିଛି ନାହିଁ ଗରମ ହେଉଛି ଖାଇ ପିଇକି ଶୋଇଛନ୍ତି ଆଉ

ହଁ ହଉ ହଁ ହଉ ଆଉ ରାତିରେ ସେଇ ଘଣ୍ଟେ ଦୁଇ ଘଣ୍ଟା ଯାଏଁ ରାତିରେ ଟିକିଏ ବହି ଦେଖିକି ଶୋଉଛି ଆଉ ଏତିକି ଆଉ ଗରମ ଜୋରିଆ ହେଉଛି ରହି ହଉନି

ହଁ ହଉ

ନାଇଁ ସେ ନାଇଁ ସେ ବର୍ଷକ ଭିତରେ ଯାହାର ଇନ୍ଷ୍ଟଲ୍ମ୍ଣ୍ଟ ରେ ଯାହା ଥିବ ସେ ନେବେ ଆଉ